ସାଧାରଣତଃ ମୁଁ ପର୍ବପର୍ବାଣୀ ଯେତେବେଳେ ପଡ଼େ ଆମ ଘରେ ଯେଉଁ ପର୍ବପର୍ବାଣୀ ଆମେ ପାଳନ କରୁ ସାଧାରଣତଃ ସେଥିରେ ବିଭିନ୍ନ ପ୍ରକାରର ରୋଷେଇ ଆମେ କରିଥାଉ ଯେମିତିକି ଧର ଆମର ପର୍ବ ଗୋଟିଏ ହେଉଛି ରଜ ରଜ ବେଳେ ଆମର ସାଧାରଣତଃ ପହିଲି ରଜରେ ସେମାତ ଆମିଷ ରୋଷେଇ କରାଯାଏନି ସେଦିନ ସାଧାରଣତଃ ପିଠା ବିଭିନ୍ନ ପ୍ରକାର ତରକାରୀ ରୋଷେଇ ହୋଇଥାଏ ଆଉ ତାହା ସହିତ ଯେଉଁ ଦିନ ଆମର ସେକେଣ୍ଡ ରଜ ସେଦିନ ସାଧାରଣତଃ ଆମେ ଚେଷ୍ଟା କରୁ କିମିତି ମାନେ ଚିକେନ ହେବ ହେଉ କି ମଟନ୍ ହେଉ ମାଛ କିମ୍ବା ପନିରି କିମ୍ବା ଅଧିକାଂଶ ଟାଇମରେ ମଧ୍ୟ ବିରିୟାନୀ ମଧ୍ୟ ପ୍ରସ୍ତୁତ ହୋଇଥାଏ ତା ସହିତ କ୍ଷିରି ମଧ୍ୟ ବି ପ୍ରସ୍ତୁତ ହୋଇଥାଏ ଆଉ ତା ସହିତ ଆଉ କଣ ଯେତେବେଳେ ଆଉ କିଛି ଧର ପର୍ବ ଯେମିତିକି ରାଧାଅଷ୍ଟମୀ ହେଉ କି ଜନ୍ମାଷ୍ଟମୀ ଏଥିରେ ମଧ୍ୟ ପୁରୀ କ୍ଷିରି ତା ସହିତ ଚଣା ମସଲା ଏହି ସବୁ ଖାଦ୍ୟ ଗୁଡ଼ିକ ପ୍ରସ୍ତୁତ ହୋଇଥାଏ